ଆମ ସ୍ଥାନୀୟ ଅଞ୍ଚଳରେ ପିଲାମାନେ

ଏମତି ବିଭିନ୍ନ ପ୍ରକାରର ଖେଳ ଖେଳିବାକୁ ପିଲାମାନେ ପସନ୍ଦ କରନ୍ତି ଆମ ଦେଶୀୟ କ୍ରୀଡ଼ା ବା ସ୍ଥାନୀୟ କ୍ରୀଡ଼ା

ନଟୁ ବୁଲେଇବା ବାଟି ଖେଳିବା ଗିଲି ଦଣ୍ଡା ଖେଳିବା ଏସବୁ ଖେଳକୁ ବି ପିଲାମାନେ ବହୁତ ପରିମାଣରେ ଖେଳନ୍ତି ବାଟି ଖେଳରେ କ'ଣ ହୁଏ ନା ବାଟି ଖେଳରେ ହାରିଥିବା ପିଲାଟିର ବାଟିକୁ ଜିତିଥିବା ପିଲା ନେଇଥାଏ ତେଣୁ ଏ ଖେଳରେ ବି ପିଲାମାନେ ବହୁତ ଆକୃଷ୍ଟ ହୁଅନ୍ତି ଖେଳିବା ପାଇଁ ଆଉ ଗିଲି ଦଣ୍ଡା ହେଉଛି ଦୁଇଟା ବାଡ଼ିରେ ଖେଳିବେ ଗୋଟେ ଛୋଟ ବାଡି ଗୋଟେ ବଡ଼ ବାଡ଼ି ବଡ଼ ବାଡ଼ିରେ ଛୋଟ ବାଡ଼ିକୁ ବାଡ଼େଇକି ଦୂରକୁ ଫୋପାଡ଼ିବେ ଯେତେ ଦୂରକୁ ପକେଇବେ ଅଲଗା ପିଲା ସେଇଟାକୁ ପକେଇକି ଯଦି ବଡ଼ ବାଡ଼ିରେ ବଜେଇ ଦେଲେ ଛୋଟ ବାଡ଼ିକି ତାହେଲେ ସେ ଜିତିଯିବେ ଆଉ ରହିଲା ଚକି ଉଡ଼େଇବା ଚକି ଉଡ଼ା କହିଲେ ଆମର ଗୁଡ଼ି ଉଡ଼ା ମକର ସଂକ୍ରାନ୍ତି ଠାରୁ ଗୁଡ଼ି ଉଡ଼ା ପିଲାମାନେ କରନ୍ତି ବିଲବାଡ଼ି ବଗିଚା ପଡ଼ିଆ ସବୁ ଫାଙ୍କା ଥାଏ ସେଇ ଜାଗାରେ ଯାଇକିରି ଗୁଡ଼ି ଉଡ଼େଇଥାନ୍ତି ତେଣୁ ଏଇଟାକୁ ଆମର ଇଏ ବି ମକର ସଂକ୍ରାନ୍ତି ଆମର ଗୋଟେ ମକର ମେଳା ହୁଏ ତ ଇଏ ଗୋଟେ ପର୍ବ ଭଲିଆ ଏହାକୁ ପାଳନ କରିଥାଉ ମକର ଚାଉଳ ହୁଏ ପିଲାମାନେ ମକର ଚାଉଳ ଖାଇ ଗୁଡ଼ି ଉଡ଼ାଇଥାନ୍ତି